ଆରେ ଭାଇ ମୁଁ କହିଲି ଗୋଟେ ମୋବାଇଲ ଟେ ନେବାର ଥିଲା ମୋର ଆପଣ କ'ଣ କେମିତି ମୋବାଇଲ ରଖୁଛନ୍ତି ଟିକେ କମ୍ ଦାମ ରେ ବେଶୀ ଦିନ ଧରିବାର ଥିଲା ମୋର ଟିକେ ମୋବାଇଲ ମଡ଼େଲ ଗୁଡ଼ିକ କହିପାରିବେ ନାହିଁ ଟିକେ ଭିଡ଼ିଓ ଫିଡ଼ିଓ ଭଲ ଦେଖିପାରୁଥିବି କ୍ୟାମେରା ଟିକେ ଭଲ ଆସୁଥିବ ବେଟ୍ରି ଚାର୍ଜ ରଖୁଥିବ ସେଇ ଭଳିଆ ଆଉ ମୁଁ କହିଲି ସେଇ ଚାରି ହଜାର ପାଞ୍ଚ ହଜାର ଭିତରେ କ'ଣ ଫେସିଲିଟି ମିଳୁଛି ବେଟ୍ରି କେତେ ଏମଏଚର ଦେଉଛି ତା ପ୍ରୋସେସର ଆଉ ରାମ ଷ୍ଟୋରେଜ କେମିତି କ'ଣ ଆସିବ କ'ଣ ଭାଇ ଚାରିହଜାର କହୁଥିଲ ଫୋର ଜି ବି ରାମ ଚଉଷଠି ଜି ବି ଷ୍ଟୋରେଜ ଆସିବ ଦଶହଜାର ରେ ବି ସେଇ ଫୋର ଜି ବି ରାମ ଚଉଷଠି ଜି ବି ଷ୍ଟୋରେଜ ଆସିବ ଦଶହଜାର ମିନିମମ ନେଲେ ସିକ୍ସ ଜି ବି ରାମ ଦେବାକଥା ଆପଣ ଫୋର ଜି ରାମ କ'ଣ ଦଶହଜାର ଭିତରେ ମୋବାଇଲ ଫ୍ୟାସିଲିଟି ଛ ଫୋର ଜି ବି ରାମ ସିକ୍ସଟିଫୋର ଜି ବି ଷ୍ଟୋରେଜ ଆଉ ଫ୍ୟାସିଲିଟି କ'ଣ ବ୍ୟାଟରୀ ଏମ ଏଚ ଆଉ ସବୁ କେଉଁ ଟାଇପ ର ଫୋନ ଅଛି ନାହିଁ ମୁଁ କହିଲି ଦଶହଜାର ଦଶହଜାର ଭିତରେ କେଉଁ ବ୍ରାଣ୍ଡ ର ଫୋନ ଟା ଭଲ ପଡ଼ିବ ଭିବୋ କି ଓପୋ କ୍ୟାମେରା ରିଏଲମି ର ଭଲ ଆସୁଛି ତ ଆଉ ଚାର୍ଜର ଦୁଇ ଘଣ୍ଟା ତାହେଲେ ଗୋଟେ କାମ କରିବି ଦଶହଜାର ଭିତରେ ଭିବୋ ଫୋନ ହେବ ତ ହଉ ତାହେଲେ ମୁଁ କହିଲି ହ୍ୟାଙ୍ଗ ତ କରିବ ଫୋର ଜି ବି ରାମ ସିକ୍ସଟିଫୋର ଜି ବି ଷ୍ଟୋରେଜ ର ମିଳିବ ଦଶହଜାର ତା ଡିସପ୍ଲେ କେମିତି ରହୁଛି ୱାରେଣ୍ଟି କେତେ ଦିନ ଦେଉଛନ୍ତି ଆପଣ ଦଶହଜାର ଭିତରେ ତ ସବୁ ଦୋକାନୀ ମାନେ ଦେଉଛନ୍ତି ଦୁଇ ବର୍ଷ ଆପଣ କ'ଣ ବର୍ଷେ କହୁଛନ୍ତି ଆଉ ନୂଆ ମଡ଼େଲ କିଛି ଆସିନି ହଁ ଏବେ ଏବେ ତ କମ୍ପାନୀ ଲଞ୍ଚ କଲାଣି ତ ଦଶହଜାର ଟଙ୍କା ର ଫାଇପ ଜି ଫୋନ ଆପଣ ଫାଇପ ଜି ଫୋନ ବିକୁନାହାନ୍ତି କେତେ କ'ଣ ଏଇଟା ଦାମ ରହୁଛି ଫାଇପ ଜି ଏଗାର ବାର ଭିତରେ ପଡ଼ୁଛି ନାହିଁ ବ୍ୟାଟରୀ କେତେ ଦେଉଛି ଇ ଇୟର କର୍ଡ଼ ଦେଉଛି ଏକ୍ସଟରନାଲ ଷ୍ଟୋରେଜ ଦେଉଛି ମେମୋରୀ କାର୍ଡ଼ ପାଇଁ ହଉ ତାହେଲେ ମୁଁ ପଇସା ପତ୍ର ଏକାଠି କରିକି କାଲି ଆସିବି ଆଉ